ମୁଇଁ ଭାତ୍ ତୁନ୍ ରାନ୍ଧଲା ବେଲ୍କେ ଆମର୍ ନିନି ରାନ୍ଧି ଲାଗ୍ସି ବି ପାଏନ୍ ପୁନି ବି ଆନି ଲାଗ୍ସି ଆଉ ମୁଇଁ କେଉଁ କେନ୍ କାଁ କଣା ଭାଜୁ ଥିମି ବଏଲେ ବି ପାଏନ୍ ଟିକେ ଆନିଦେରେ ନିନି କି କେନ୍ ପାତଲ୍ଘଣ୍ଟା ଆନି ଦେ କି ଯା କାଠ୍ ଦି ଖଣ୍ ଆନ୍ବୁ ଜଲାମା ବଏଲେ ବି ଆନ୍ସି ଆଉ ତାପ୍ନେ ବି ରାନ୍ଧି ଲାଗ୍ସି ମୁଇଁ ବି ରାନ୍ଧ୍ସି ମତେ ସାହାଯ୍ୟ ବି କର୍ସି ଯାହା ପେନ୍ ବି ଲାଗ୍ବା ଆନ୍ସି ଆଉ ମତେ ସବୁ ସାହାଯ୍ୟ କରି ଲାଗ୍ସି